ପହଁରିବା ଆମ ଶରୀର ପାଇଁ ବହୁତ ହିତକାର ରୁହେ ପହଁରିବା ଦ୍ୱାରା ଆମ ଶରୀର ସୁସ୍ଥ ରୁହେ ଯାହାଫଳରେ କି ଆମର ଦେହରେ ବ୍ଲଡ଼ ସର୍କୁଲେସନ ବହୁତ ଭଲ ଭାବରେ ହୋଇଥାଏ ପହଁରିବା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ହିତ ପହଁରିବା ଦ୍ୱାରା ସତେଜ ଲାଗିଥାଏ ପହଁରିବା ସମସ୍ତଙ୍କୁ ଆବଶ୍ୟକ ସମସ୍ତ ଲୋକମାନଙ୍କ ପାଇଁ ପହଁରିବା ବହୁତ ନିହାତି ଜରୁରୀ କିନ୍ତୁ ଲୋକମାନେ ଏହା ବୁଝନ୍ତିନି ସେମାନେ ପହଁରିବାକୁ ପସନ୍ଦ କରନ୍ତି ନାହିଁ ପ୍ରତିଦିନ ପହଁରିବା ଦ୍ୱାରା ଦେହ ସତେଜ ରୁହେ ଓ କାର୍ଯ୍ୟ କରିବାକୁ ମଧ୍ୟ ଶକ୍ତି ମିଳିଥାଏ ଦେହ ସୁସ୍ଥ ମଧ୍ୟ ରୁହେ